ଯୋଜନାଗୁଡ଼ିକ ମଧ୍ୟରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଆଉ କୃଷି ଯୋଜନା ଏଗୁଡ଼ିକ ହେଉଛି ଅନ୍ୟତମ ପ୍ରଥମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯେଉଁମାନେ ପାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଖରେ ବିପିଏଲ୍ କାର୍ଡ ଓ ଅନ୍ତୋଦୟ କାର୍ଡ ଥିବା ଦରକାର ସେଥିରେ ସରକାର ପାଞ୍ଚ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି ମେଡ଼ିକାଲରେ ଯଦି କୌଣସି ଅପରେସନ୍ ହୁଏ କୌଣସି ଗୋଟିଏ ଗରିବ ଲୋକର ଅର୍ଥ ଅଭାବରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥିଲେ ସେ ମାଗଣାରେ ଚିକିତ୍ସା ହୋଇପାରିବ ସେଥିପାଇଁ ସରକାର ପିଏମ୍ବିୱାଇଏସ୍ୱାଇ କାର୍ଡ ଯୋଜନା ଘୋଷଣା କରିଛନ୍ତି ଆଉ ଗୋଟିଏ ମଧ୍ୟ ଯୋଜନା ସେ କରିଛନ୍ତି ପିଏମ୍ଜିଏସ୍ୱାଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଯେଉଁଥିରେ ଲୋକମାନଙ୍କର ଯାତାୟତ କରିବା ପାଇଁ ଆଗରୁ ବହୁତ ଅସୁବିଧା ହେଉଥିଲା ଗାଁକୁ ଗୋଟେ ଆମ୍ବୁଲାନ୍ସ ଆସୁଥିଲେ ମଧ୍ୟ ଗୋଟିଏ ରୋଗୀ କି ନେଇକି ଯିବା ପାଇଁ ବହୁତ କଷ୍ଟ ହେଉଥିଲା ତେଣୁ ସରକାର ଏହି ଯୋଜନାକୁ ବାହାର କଲେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଏଇ ସଡ଼କ ଯୋଜନା ହେଲାପରେ ଏବେ କୌଣସି ଅସୁବିଧାର ସମ୍ମୁଖୀନ ହଉ ହେଉନାହାନ୍ତି ଆହୁରି ମଧ୍ୟ ଆମ ଦେଶରେ ଦେଖିବାକୁ ଗଲେ କୃଷି ଯେଉଁମାନେ ଚାଷବାସ କରୁଛନ୍ତି ଯେଉଁମାନଙ୍କର ଚାଷବାସ ନାହିଁ ବା ଜମି ନାହିଁ ସେମାନଙ୍କ ପାଇଁ ଗୋଟେ ମଧ୍ୟ ଯୋଜନା କରାଯାଇଛି ଯାହାର ନାଁ ହେଉଛି କୃଷି ଯୋଜନା ବା କାଳିଆ ଯୋଜନା ସରକାର ତାଙ୍କୁ ମଧ୍ୟ କିଛି ଏହି ଯୋଜନା ମାଧ୍ୟମରେ ହିଁ ଦୁଇହଜାର ଚାରି ହଜାର ଦେଉଛନ୍ତି